ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ସାମାଜିକ ଘଟଣା ଗୁଡ଼ିକ ଘଟିଥାଏ ସେଗୁଡ଼ିକ ହେଲା ଦୋଳ ପୂର୍ଣ୍ଣିମା ଆଉ ରଥଯାତ୍ରା ଇତ୍ୟାଦି ସେଥିମଧ୍ୟରୁ ମତେ ଦୋଳ ପୂର୍ଣ୍ଣିମାକୁ ଅଧିକ ପସନ୍ଦ ଲାଗେ କାରଣ ଦୋଳ ପୂର୍ଣ୍ଣିମାରେ ଦଶଦିନ ବ୍ୟାପୀ ଠାକୁର ବିମାନରେ ବୁଲନ୍ତି ଏବଂ ସମସ୍ତଙ୍କ ଘର ଘର ବୁଲି ଭୋଗ ଖାଆନ୍ତି ଆଉ ବିମାନ ବିମାନରେ ବସି ବୁଲନ୍ତି ଆଉ ଝୁଲଣ ଯାତ୍ରା ହୁଏ ନୂଆ ଆମ୍ବ ପଡ଼େ ଠାକୁରଙ୍କ ପାଖରେ ଆଉ ଦୋଳପୂର୍ଣ୍ଣିମାର ଦୋଳପୂର୍ଣ୍ଣିମା ପରଦିନ ହୋଲି ପର୍ବ ପାଳନ କରାଯାଏ ଯାହାକି ବହୁତ ଖୁସିରେ ସମସ୍ତେ ଘରେ ଘରେ ପାଳନ କରନ୍ତି ଆଉ ସମସ୍ତେ ହୋଲି ଖେଳରେ ଖେଳି ବହୁତ ଖୁସି ମଧ୍ୟ ହୁଅନ୍ତି